ମୋ ଟେନଥ୍ ବେଳେ ଫାଷ୍ଟ ରୋଷେଇ କରିଥିଲି କାରଣ ମୋ ବୋଉଙ୍କ ଦେହ ଖରାପ ଥିବାରୁ ମୁଁ ରୋଷେଇ କରିଥିଲି ପୁଅ ପିଲାମାନଙ୍କୁ ରୋଷେଇ ଆସି ନଥିବାରୁ ମୁଁ ଚେଷ୍ଟା କରୁଥିଲି କାରଣ ସେଦିନ ବୁଧବାର ଥିଲା ସାଧା କି ଆଇଁଷ କରିବି ମୁଁ ତ ଜାଣିପାରୁ ନାହିଁ ଆଇଁଷ କରିଦେମି ବୋଲି ଭାବିଲି ଚିକେନ କରିବା ପାଇଁ କେତେ କ'ଣ ମସଲା ପଡ଼ିବ ମତେ ଜଣା ନ ଥିଲା ଆଉ ଦେଇଙ୍କୁ ଦେଇଙ୍କୁ କି ଭାଇଙ୍କୁ ପଚାରିକିନା ସେମିତି ମସଲା ପକେଇ ରୋଷେଇ କରି ଦେଇଥିଲି ବାପା ଖାଇଲା ପରେ ଖାଲି କହିଥିଲା ଭଲ ହେଇଛି ବୋଲି ପୁଅ ପିଲା ମାନଙ୍କୁ ସାଧାରଣତଃ ରୋଷେଇ ଆସେନି କିନ୍ତୁ ମୁଁ ଚେଷ୍ଟା କରିଥିଲି କିନ୍ତୁ ସଫଳ ମଧ୍ୟ ବି ହେଲି